ମୁଁ ମଧ୍ୟାହ୍ନ ଭୋଜନ ସମୟରେ ଭାତ ଡ଼ାଲି ମାଛ କେବେ କେବେ ମାଂସ ଘାଣ୍ଟ ତରକାରୀ ଭଜା ଏସବୁ ରୋଷେଇ କରିକି ପୁଅ ଓ ପୁଅ ଓ ଘରର ଲୋକମାନଙ୍କୁ ଖାଇବାକୁ ଦେଉଛେ ଓ ପରିବାର ଲୋକମାନଙ୍କୁ ଦେଉଛେ ଆଉ ରାତିରେ ମୋର ବେଶୀ ଭାଗରେ ରୁଟି ହେଉଛି ରୁଟିରେ ଭଜା ଡ଼ାଲି ଘାଣ୍ଟ ତରକାରୀ ଏସବୁ ଦେଇ ମୁଁ ରୋଷେଇ କରୁଛି ମଝି ମଝିରେ ପନିର୍ ବି ଛତୁ ବି ହେଉଛି ଘରଲୋକ ଖାଇକି ଖୁସି ହେଉଛି କହୁଛି ସବୁଦିନ ରୁଟି ସହିତ ଭଜା ଟିକେ ପଡ଼ିବ ନହେଲେ ପନିର୍ ଛତୁ ପଡ଼ିବ ଖାଇବାକୁ ଭଲ ଲାଗେ ଆଉ ରାତିର ଭୋଜନ ରାତିର ଭୋଜନରେ ରୁଟି ହେଲେ ଭଲ ଭାତ ହେଲେ ଭଲ ଲାଗୁନି ଖାଇବାକୁ ସେଥିପାଇଁ ମୁଁ ରାତିରେ ରୁଟି ହେଉଛି ଓ ମଧ୍ୟାହ୍ନ ଭୋଜନରେ ଭାତ ହେଉଛି ଭାତ ସହିତ ଡ଼ାଲି ମାଛ ମାଂସ କି ଅଣ୍ଡା ଏସବୁ ତିଆରି ହେଉଛି ଆଉ ରାତିରେ ଭୋଜନରେ ରୁଟି ଭଜା ଏସବୁ ତିଆରି ହେଉଛି ପ଼ରିବାର ଲୋକ ଖାଇକି ଖୁସି ହେଉଛି କହୁଛି ଏ ସବୁଦିନ ତମେ ରୋଷେଇ କର ଅଲଗା କି ରୋଷେଇ କଲେ ଏତେ ଭଲ ଲାଗୁନି ତମେ ରୋଷେଇ କଲେ ଭଲ ହେଉଛି ମୁଁ ବି ଖୁସି ମୋ ରୋଷେଇ ଖାଇକି ସମସ୍ତେ ପ୍ରଶଂସା କରୁଛି ବୋଲି ମୁଁ ବି ଖୁସି ମୁଁ କହୁଛି ହଁ ମୁଁ ସବୁଦିନ ତମମାନଙ୍କୁ ମଧ୍ୟାହ୍ନ ଭୋଜନ ଆଉ ରାତିର ଭଜନ କରିଦେବି ମୁଁ ଖାଇକି ମୋ ଝିଅ ତ ସବୁବେଲେ ଖୁସି ହେଉଛି ମାଆ ତମେ ଏତେ ବଢ଼ିଆ ରୋଷେଇ କରୁଛ ରୁଟିଟା ବେଶୀ ଭଲ ଅଛି କେବେ କେବେ ପରଟା ଟିକେ କର ପରଟା ଖାଇଲେ ବି ଭଲ ଲାଗେ ଖାଲି ରୁଟି କରୁଛ ପରଟା କଲେ ତା ଆଉରି ଭଲ ସେଥିପାଇଁ ମୁଁ ଭାବିଲି ଏବେ ରାତିରେ ପରଟା କରିବି ପରଟା ସହିତ ଅଣ୍ଡା ଝୁରା କରିଦେବି ଅଣ୍ଡା ଝୁରା ଦେଇ ପରଟା ଖାଇଲେ ବେଶୀ ଭଲ ଲାଗେ